ମତେ ସୁଯୋଗ ମିଲିଲେ ମୁଇଁ ମେରା ଦେଶର୍ ବହୁତ୍ ଏଇଟା ଆମର୍ କଳା ଶୈଳୀ ଯେନ୍ ଆମର୍ କେ ମୂର୍ତ୍ତି ତିଆରି କରିମି ଅର୍ ମତେ ୟୁଟୁବ୍ରେ ବି କେତେ କମେଣ୍ଟ୍ ପାଇ ଆମର୍ ଲାଇକ୍ କର୍ସନ୍ ଅର୍ ଦେଶର୍ ମୁଇଁ ଯେତ୍କି ବି ଏ କେନ୍ ଚିତ୍ର ଏ ଚିତ୍ରମାନେ ବି କର୍ମିଁ କର୍ସିଁ ଯେ ଦେଖାଏ ଚିତ୍ର କରି କି ଦେଖେଇ ଦେଖାମିଁ ଅର୍ ଆମର୍ ଯେତ୍କି ଏଇ ଦେ ଭାରତର ଆମର୍ ଯେନ୍ ଯେନ୍ ଚିତ୍ରମାନେ ଯାହା ବି ଆଉ ସି ନିକେ ଦେଖେଇ ପାରିମିଁ ଅର୍ ଆମର୍ ଏ ଆମର୍ ଚିତ୍ରାଙ୍କନ ଚିତ୍ର କଲା ବେଳେ ଛୋଟ୍ ଛୁଆମାନଙ୍କୁ ବି ମୁଇଁ କିଛି ଶିକ୍ଷା ଦେଇ ପାର୍ବା ଦେବାର୍ ଲାଗି ଚେଷ୍ଟା କରିମିଁ ଅର୍ ଆମର୍ ଇଏ ଭାରତର ଯେତ୍କି ବି ଆମର୍ କଳା ମୂର୍ତ୍ତି କାରିଗରମାନଙ୍କୁ ଆଗ୍କେ ମୁଇଁ ଦେଖାବାର୍ ଲାଗି ଚେଷ୍ଟା କରିମିଁ